ଅଠେଇଶ ଜାନୁୟାରୀ ଦୁଇ ହଜାର ଦୁଇ ଅଠର ଫେବୃଆରୀ ଦୁଇ ହଜାର ଚାରି ପାଞ୍ଚ ମାର୍ଚ୍ଚ ଦୁଇ ହଜାର ପନ୍ଦର କୋଡ଼ିଏ ଏପ୍ରିଲ୍ ଦୁଇ ହଜାର ନଅ ଦୁଇ ମେ ଦୁଇ ହଜାର ଏଗାର